ମୁଁ ନୂଆ ନୂଆ ରୋଷେଇ କରିବା ପାଇଁ ୟୁଟ୍ୟୁବ୍ ଚ୍ୟାନେଲ୍ ସବୁବେଳେ ଦେଖୁଛି ୟୁଟ୍ୟୁବ୍ ଚ୍ୟାନେଲ୍ରେ ସବୁବେଳେ ନୂଆ ନୂଆ ରୋଷେଇ ବିଷୟରେ ସର୍ଚ୍ଚ କରୁଛି ନୂଆ ରୋଷେଇ ଶିଖିବା ପାଇଁ ମୋର ବହୁତ ଆଗ୍ରହ ରୋଷେଇ ଶିଖିବା ପାଇଁ ମୁଁ ସବୁବେଳେ ଆଗ୍ରହ ପ୍ରକାଶ କରେ ୟୁଟ୍ୟୁବ୍ରେ ସବୁବେଲେ ସର୍ଚ୍ଚ କରେ ଏବଂ ୟୁଟ୍ୟୁବ୍ରେ ନୂଆ ରୋଷେଇ ବିଷୟରେ ସବୁବେଳେ ଖୋଜୁଥାଏ ୟୁଟ୍ୟୁବ୍ ଚ୍ୟାନେଲ୍ରୁ ମୁଁ ରୋଷେଇ ମଧ୍ୟ ଶିଖିଥାଏ ବହୁତ ଗୁଡ଼ିଏ ରୋଷେଇ ମୁଁ ୟୁଟ୍ୟୁବ୍ ଚ୍ୟାନେଲ୍ରୁ ହିଁ ଶିଖିଲି ୟୁଟ୍ୟୁବ୍ ଚ୍ୟାନେଲ୍ରେ ବହୁତ ରୋଷେଇ କରିବା ଦେଖଉଛନ୍ତି କିନ୍ତୁ ସେ ମଧ୍ୟରୁ ମୁଁ ବହୁତ ଭଲ ରୋଷେଇ କରିପାରେ କାରଣ ମୁଁ ସବୁବେଳେ ରୋଷେଇ ମାଧ୍ୟମରେ ହିଁ ରହିଥାଉ ରୋଷେଇ କରିବା ମୋର ବହୁତ ଭଲ ଲାଗେ ରୋଷେଇ କରିବା ପାଇଁ ମୋର ବହୁତ ଭଲ ଲାଗେ ମୁଁ ସବୁବେଳେ ରୋଷେଇ ବିଷୟରେ ଜାଣିବାକୁ ଚାହୁଁଛି ରୋଷେଇ କରିବା ପାଇଁ ମୁଁ ବହୁତ ଆଗ୍ରହ ପ୍ରକାଶ କରୁଛି